ଆମ ଭାରତ ବର୍ଷରେ ସବୁଠୁ ବଡ଼ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ହୋଇଛି ଯେମିତିକି ଆମ ଗାଁରେ ଖୋଲା ଯାଇଥିବା ଡାକ୍ତରଖାନା ବହୁତ ସୁବିଧା ମିଳୁଛି ସେଥିରେ ଲୋକମାନେ ବହୁତ ହିଁ ଉପକୃତ ହେଉଛନ୍ତି ଧନୀ ଠୁ ଗରିବ ପର୍ଯ୍ୟନ୍ତ ସମସ୍ତେ ତାର ସୁବିଧା ନେଇଛନ୍ତି କାରଣ ବହୁତ ଛୋଟ ଛୋଟ ବହୁତ ଗରିବ ଲୋକ ଅଛନ୍ତି ଯୋଉମାନେ ବଡ଼ ବଡ଼ ମେଡ଼ିକାଲ୍କୁ ଯାଇ ପାରୁନାହାଁନ୍ତି ସେଇଠି ଲାଇନ୍ ଲଗାଇ ପାରୁନାହାଁନ୍ତି ଯେଉଁଟା କି ଆମ ଗାଁରେ ସେ ସୁବିଧା ବ୍ୟବସ୍ଥା ହୋଇଛି ଆମ ସରକାର ବହୁତ ସୁବିଧା ଯୋଗାଇଛି ଏହି ଛୋଟିଆ ସୁବିଧା ପାଇଁ ବହୁତ ଲୋକଙ୍କର ଜୀବନ ବଞ୍ଚୁଛି ବହୁତ ଲୋକ ବିନା ପଇସାରେ ଯାଇକରି ମେଡ଼ିକାଲ୍ରେ ନିଜର ଚେକ୍ ଅପ୍ କରାଉଛନ୍ତି ଯାହାଫଳରେ ସେମାନେ ଆରୋଗ୍ୟ ରହୁଛନ୍ତି ସେମାନଙ୍କର କିଛି ବି ଅସୁବିଧା ହେଉନି ବିନା ମାଗଣାରେ ଯାଇକରି ମେଡ଼ିକାଲ୍ରେ ନିଜର ଦେହକୁ ଦେଖାଇ ମେଡ଼ିସିନ୍ ଆଣି ପାରୁଛନ୍ତି ଡକ୍ଟର୍ମାନେ ବି ଅଛନ୍ତି ବହୁତ ସୁବିଧା ଦେଇଛନ୍ତି ଆମର ଯେମିତି କି କରୋନା ଟାଇମ୍ରେ କରୋନା ହୋଇଥିଲା ସେହି ଟାଇମ୍ରେ ଡକ୍ଟର୍ମାନେ ସାବଧାନର ସହ ଲେଖିଥିଲେ କି ତୁମେମାନେ ମାସ୍କ୍ ପିନ୍ଧି ଆସ ଆଉ ଜଣକା ଫୁଟେ ଲେଖାଏଁ ତୁମେ ଦୂରେଇ କରି ରୁହ ଯାହାଫଳରେ କି କାହାକୁ ବି କୋରୋନାର କୌଣସି ପ୍ରଭାବ ପଡ଼ିବନି ଏଇଟା ହିଁ ସବୁଠୁ ବଡ଼ ସୁବିଧା ଥିଲା ବହୁତ ଲୋକଙ୍କୁ ଭଲ ସୁବିଧା ବି ମିଳିପାଇଲା ଯେଉଁ ଯେଉଁଥିପାଇଁ କି ଆମ ଗାଁ ଆମ ଗାଁ ହେଉ କି ଅନ୍ୟ ଯେଉଁଠି ବି ହେଉ ଯେଉଁ ଗରିବ ଲୋକ ଅଛନ୍ତି ସେମାନେ ଏଇଥିରେ ବହୁତ ସୁବିଧା ପାଇଲେ ଯାହାଫଳରେ କି ତାଙ୍କ ସେମାନେ ଆରୋଗ୍ୟ ଅଛନ୍ତି ତାଙ୍କର ମାନେ ବାର୍ଦ୍ଧକ୍ୟ ବହୁତ ବହୁତ ଖରାପ ଥାଏ ସେମାନେ ଯେଉଁଥିପାଇଁ ସେମାନେ ବଡ଼ ବଡ଼ ମେଡ଼ିକାଲ୍କୁ ଯାଇପାରନ୍ତିନି ତ ଆମ ସରକାର ଆମ ଗାଁରେ ଛୋଟ ଛୋଟ ମେଡ଼ିକାଲ୍ ଖୋଲି ବହୁତ ହିଁ ସୁବିଧା ଦେଇଛନ୍ତି ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି